ମୁଁ ଫ୍ଲିପକାର୍ଟରୁ ଗୋଟେ କୁର୍ତୀ ଅର୍ଡ଼ର୍ କରିଥିଲି ଯେତେବେଳେ ଅର୍ଡ଼ର୍ କରିଥିଲି ସେତେବେଳେ ଘରେ ସମସ୍ତେ କହିଲେ ଏମିତି ସମସ୍ତେ ଦେଖିଲେ ଯେତେବେଳେ କହିଲେ ଏଇଟା ଭଲ ଲାଗୁନି ତ ମୁଁ ତଥାପି ଅର୍ଡ଼ର୍ କରିଥିଲି ଅର୍ଡ଼ର୍ କରିଥିଲି ସେଇଟା ଯେତେବେଳେ ଆସିଲା ସମସ୍ତେ କହିଲେ ହଁ ଭଲ ଲାଗୁଛି ବହୁତ ଭଲ ହେଇଛି ଆଉ କ'ଣ ସେଇଟା ତ ସେମିତି ଅର୍ଡ଼ର୍ କଲା ବେଳେ ଏତେ ଭଲ ଦେଖା ହଉନଥିଲା ତ ଆସିଲା ପରେ ଏତେ ଭଲ ଲାଗୁଛି ସମସ୍ତଙ୍କୁ ପସନ୍ଦ ବି ଗଲା ଆଉ ତା'ପରେ ସେ କୁର୍ତୀଟା ମୁଁ ପାଖାପାଖି ଦୁଇ ତିନି ବର୍ଷ ହେଲା ପିନ୍ଧିଲିଣି ସେଇଟା ଟିକେ କଲର୍ ବି ଯାଉନି କି ସେଇଟା କିଛି ଫାଟୁ ବି ନାହିଁ ସବୁ ଠିକ୍ ଠାକ୍ ଯେମିତି ଆସିଥିଲା ସେମିତି ଅଛି ତ ମୋତେ ତ ବହୁତ ବଢ଼ିଆ ଲାଗୁଛି